ହ୍ୟାଲୋ ସାଙ୍ଗ ମୁଁ ଏଇ ବ୍ୟାଗ୍ଟା ତିନି ଚାରିବର୍ଷ ପୂର୍ବରୁ କିଣିଥିଲି ମୁଁ ବର୍ଷା ଖରା ଶୀତ ସବୁବେଳେ ଏଇ ବ୍ୟାଗ୍ଟି ବ୍ୟବହାର କରୁଛି କଲେଜ ଏବଂ ଟିଉସନ୍ ଯିବା ସମୟରେ ମଧ୍ୟ ଏହି ବ୍ୟାଗ୍ଟି ମୋ ସାଥିରେ ନେଇଯାଉଛି ବ୍ୟାଗ୍ଟି ଜମା ଖରାପ ହୋଇନାହିଁ ବ୍ୟାଗ୍ଟି ଅତି ଉତ୍ତମ ଅଛି ଏହି ଆପ୍ରୁ ଏହି ବ୍ୟାଗ୍ଟି ଭଲ ପଡ଼ିଲା ହଁ ହେଟା କିଛିବି ଖରାପ ହେଇନି ତୁ ସାଙ୍ଗ ଏଇ ବ୍ୟାଗ୍ଟି ଅର୍ଡର କରୁନୁ ବେଶି ବି ପଇସା ନାହିଁ ତୁ ବି ବ୍ୟବହାର କରେ ଜାଣିପାରିବୁ ଏହାର କରାମତି